ମୁଁ ଆପଣଙ୍କ ଓଲା ଏଜେନ୍ସିରୁ ଓଲାକୁ ଅର୍ଡ଼ର୍ କରିଛି କାଲି ଆପଣଙ୍କର ଓଲା କେଉଁ ସମୟରେ ଆସିବ ତାହାର ବିବରଣୀ ମତେ ଜଣାନ୍ତୁ ଆପଣଙ୍କ ଓଲା ଡ୍ରାଇଭର୍ର ନାଁ ଏବଂ ଗାଡ଼ିର ନମ୍ବର୍ ମୋ ପାଖକୁ ପଠାନ୍ତୁ ଯାହାଦ୍ୱାରା ମୁଁ ଜାଣିପାରିବି ମୋ ଗାଡ଼ି କେଉଁ ସମୟରେ ମୋ ଘରେ ପହଞ୍ଚିବ ସେଇ ହିସାବରେ ମୁଁ ପ୍ରିପେୟାର୍ ହେବି ମୋର କାଲି ସକାଳକୁ ଏୟାର୍ପୋର୍ଟ ଯିବାର ଅଛି ଆପଣ ଜଲ୍ଦି ଆସିବେ ଆପଣ ଆସିଲେ ମୁଁ ହିଁ ଯାଇପାରିବି ଆପଣ ଯଦି ନ ଆସିବେ ଯାଇପାରିବି ନାହିଁ ତ ଆପଣ ସମୟ ପୂର୍ବରୁ ଗାଡ଼ିକି ପଠେଇଦେବେ ଗାଡ଼ି ପଠେଇଲେ ମୁଁ ଆପଣଙ୍କ ଗାଡ଼ିରେ ବସିକିରି ଏୟାର୍ପୋର୍ଟ ଯିବି ଏବଂ ସେଇଠୁ ଯାଇକି ମୁଁ ଗାଡ଼ିରେ ବସିବି ମୁଁ ଟାଇମ୍ରେ ଯିବାକୁ ମତେ ପଡ଼ିବ ଟାଇମ୍ରେ ନଗଲେ ମୋର ଟ୍ରେନ୍ଟି ଯିବାର ଚାନ୍ସେସ୍ ଅଛି ସେଥିପାଇଁ ଆପଣ ଜଲ୍ଦି ଗାଡ଼ିକି ପଠେଇ ଦିଅନ୍ତୁ ଏବଂ ଆପଣ ପହଞ୍ଚିବା ପୂର୍ବରୁ ମତେ ଫୋନ୍ କରିପାରିବେ ଯାଦ୍ୱାରା ମୁଁ ଜାଣିପାରିବି କି ଆପଣ କେଉଁ ସମୟରେ ମୋ ପାଖରେ ପହଞ୍ଚିବେ